ମୁଁ ପ୍ରଥମେ ଦଶମ ଶ୍ରେଣୀ ପରେ ରୋଷେଇ ଆରମ୍ଭ କରିଥିଲି ଯାହାକି ମୋ ମାମା ମୋତେ କହିଥିଲେ କି ରୋଷେଇ ଶିଖ ଝିଅ ପିଲା ଯେହେତୁ ରୋଷେଇ ଶିଖିବା ଦରକାର ଝିଅ ଯେତେ ପାଠ ପଢ଼ିଲେ ବି ତାକୁ ରୋଷେଇ ହିଁ କରିବାର ଅଛି ତେଣୁ ମୁଁ ସେବେଠୁ ରୋଷେଇ ଆରମ୍ଭ କରିବା ଶିଖିଥିଲି ରୋଷେଇ କରିଥିଲି ପ୍ରଥମେ ମୁଁ ରୋଷେଇ କରିଥିଲି କି ଆଳୁ ଭଜା ଯାହାକି ଆଳୁ ସିଝି ନଥିଲା ଆଳୁ କଟା ଠିକ ସେ ହୋଇନଥିଲା ଏବଂ ଲୁଣ ଟିକେ ପାଇନଥିଲା ଆଉ ଟିକେ ଟିକେ ମଧ୍ୟ ପୋଡ଼ିବି ଯାଇଥିଲା ତ ପ୍ରଥମ ସମୟରେ ରୋଷେଇ ଅଭିଜ୍ଞାତା ବହୁତ ଖରାପ ଥିଲା ଏବଂ ତା ପରେ ପରେ ମୁଁ ଧୀରେ ଧୀରେ ଧୀରେ ଧୀରେ ରୋଷେଇ ଶିଖିବା ଆରମ୍ଭ କଲି ରୋଷେଇ ଶିଖି ଶିଖି ମୁଁ ଭଲ ରୋଷେଇ କରିପାରୁଛି